ମୁଁ ଆପଣଙ୍କର ପ୍ରଡ଼କ୍ଟ ହେୟାର ୟୁଜ୍ କରିଥିଲି ଆଠ ଦିନ ପରେ ମୋର ବହୁତ ଚୁଟି ଉପୁଡ଼ିବା ଆରମ୍ଭ ହେଇଗଲା ବହୁତ ପ୍ରୋବ୍ଲେମ୍ ସବୁ କ୍ରିଏଟ୍ ହେଲା ରୁପି ବହୁତ ପରିମାଣରେ ବଢ଼ି ଚାଲିଲା ଯାହାଦ୍ୱାରା ମୁଁ ବହୁତ ପ୍ରୋବ୍ଲେମ୍ରେ ବହୁତ ପ୍ରୋବ୍ଲେମ୍ କ୍ରିଏଟ୍ ହେଲା ବହୁତ ପ୍ରୋବ୍ଲେମ୍ରେ ଫସି ଗଲି ଦୟାକରି ତାର ସଲ୍ୟୁସନ୍